ଆଗେ ପିଲାମାନେ ଗୁରୁକୁଳରେ ଶିକ୍ଷା ନେଉଥିଲେ ସେ ଶିକ୍ଷା ବ୍ୟବସ୍ଥା ଠିକ୍ ଚାଲିଥିଲା ଏବେ ଯେଉଁ ଶିକ୍ଷା ବ୍ୟବସ୍ଥା ସେଭଳି ନୁହଁ ଏବେକାର ଶିକ୍ଷକମାନେ ପିଲାଙ୍କୁ ପାଠ ଠିକ୍ ହିସାବରେ ପଢ଼େଇବାକୁ ଧ୍ୟାନ ରଖୁନାହାନ୍ତି ଠିକ୍ ସମୟରେ ବି ଆସୁନାହାନ୍ତି ସମୟ ଦେଉନାହାନ୍ତି ପିଲାଙ୍କ ପ୍ରତି ପିଲାମାନେ ପାଠ ପଢ଼ିବା ସମୟରେ ଏଣେ ତେଣେ ଚଗଲାମୀ କରୁଛନ୍ତି ପିଲାମାନଙ୍କୁ ଯଦି ଠିକ୍ ପାଠ ପଢ଼େଇବାକୁ ଶିକ୍ଷକମାନେ ଦାୟିତ୍ୱ ନିଅନ୍ତେ ପିଲାମାନେ ଠିକ୍ ହିସାବରେ ପାଠ ପଢ଼ନ୍ତେ ଟିଉସନ୍ କରି ଯାହା ପିଲାମାନେ ପାଠ ପଢ଼ିବେ କିନ୍ତୁ ଶିକ୍ଷକମାନେ ଆଗ ଭଳି ପିଲାଙ୍କୁ ଆଉ ଠିକ୍ ହିସାବରେ ପାଠ ପଢ଼ଉନାହାନ୍ତି ତେଣୁକରି ପିଲାମାନେ ପାଠ ପଢ଼ାରେ ବ୍ୟାଘାତ ହେଉଛି ଯାହା ପିଲାମାନେ ଟିଉସନ୍ରେ ପାଠ ପଢ଼ୁଛନ୍ତି ସ୍କୁଲ୍ ପାଠ ପଢ଼ା ସେମିତି ନୁହଁ ଠିକ୍ ସମୟରେ ଶିକ୍ଷକମାନେ ସ୍କୁଲ୍କୁ ଆସୁନାହାନ୍ତି ପିଲାଙ୍କୁ ଠିକ୍ ସମୟ ଦେଉନାହାନ୍ତି ତେଣୁ ପିଲାମାନେ ଠିକ୍ ପାଠ ପଢ଼ି ପାରୁନାହାନ୍ତି କେତକ ପିଲା ସ୍କୁଲ୍କୁ ଯାଉନାହାନ୍ତି ସେଥିପ୍ରତି ଶିକ୍ଷକମାନଙ୍କର ଧ୍ୟାନ ନାହିଁ ଶିକ୍ଷକମାନେ ଏହା ପ୍ରତି ଧ୍ୟାନ ଦେଲେ ପିଲାମାନେ ଠିକ୍ରେ ପଢ଼ନ୍ତେ ପାଠପଢ଼ା ଏଇଥିପାଇଁ ଶିକ୍ଷକମାନଙ୍କ ଧ୍ୟାନ ଦେବାରେ ହେଳା ହେବାରୁ ପିଲାମାନେ ପାଠ ପଢ଼ାର ଆଗ୍ରହ କମିଯାଉଛି